ମୁଁ ମାନ୍ୟବ୍ରତ ବିଶ୍ୱାସ ଘର ଏମ୍ ବି ଥାର୍ଟି ଏଇଟ୍ ଡିଷ୍ଟ ମାଲକାନଗିରି ଷ୍ଟେଟ ଓଡ଼ିଶା ମୁଁ ବର୍ତ୍ତମାନ କିଛି ଚାକିରୀ କିଛି କରୁନି କିନ୍ତୁ ପଢ଼ାପଢ଼ି ମୁଁ କରିଛି ପଢ଼ାପଢ଼ି ମୋର ଯୁକ୍ତ ଦୁଇ କମର୍ସରେ ହେଇଛି ଏବଂ ବର୍ତ୍ତମାନ କିଛି ପଢ଼ାପଢ଼ି ନାଇଁ ବନ୍ଦ ଅଛି ବର୍ତ୍ତମାନ କୌଣସି ଅସୁବିଧା କାରଣରୁ ମୁଁ ପଢ଼ି ପାରିନି ବା ପଇସା ପତ୍ର ଅଭାବ ଯୋଗୁ ମୁଁ ପଢ଼ାପଢ଼ି କରିପାରିନି ଏବେ ବର୍ତ୍ତମାନ ବନ୍ଦ ଅଛି ଭାବୁଛି ଆଗରେ ପଢ଼ିବା ପାଇଁ ଚେଷ୍ଟା କରିବି ଯଦି ମୋର ପଇସା ସମର୍ଥ ହେଲା କଲେଜ୍ ଫିସ୍ କଲେଜ୍ ଫିସ୍ ଆଡ଼ମିସନ୍ ଫିସ୍ ଏସବୁ ଯଦି ହେଇଗଲା ଆଉ ଯିବା ଆସିବାର ଟିକେ ଅସୁବିଧା ଅଛି ସେଥିପାଇଁ ମୁଁ ଇଏ କରିପାରୁନି ମୁଁ ଯାଇପାରୁନି କଲେଜ୍ ଯଦି ପଇସାପତର ହେଇଗଲା ବଲେ ମୁଁ ପଢ଼ାପଢ଼ି ଅଧ୍ୟୟନ ଆଉ ଥରେ ଆରମ୍ଭ କରିବି